ହ୍ୟାଲୋ ଆପଣ ଜୋମାଟୋରୁ କହୁଛନ୍ତି ହଁ ଆପଣ କ'ଣ ଦେଖୁ ନାହାନ୍ତି ଯେ କାହା ନାଁରେ କ'ଣ ଅର୍ଡ଼ର ହେଇଛି କି ନାହିଁ ଆମେ ଯେଉଁ ଜିନିଷ ଅର୍ଡ଼ର କରି ନାହୁଁ ସେ ଜିନିଷ ଆମ ପାଖକୁ ଆସିକି ପହଞ୍ଚୁଛି କିପରି ଆଉ ସେମାନେ ଯେଉଁ ଡେଲିଭରି ବୟମାନେ ଆସଛନ୍ତି ସେମାନେ ଜବରଦସ୍ତ କହୁଛନ୍ତି ଯେ ତମ ନାଁରେ ଆସିଛି ତମେ ପଇସା ଦିଅ ଆଉ ଏଇ ଜିନିଷକୁ ତମେ ରଖ ତ ଆମ ନାଁରେ ସେ ଜିନିଷ ଆମେ ତ ଅର୍ଡ଼ର୍ କରି ନାହୁଁ ତେବେ ବି ସେ ଜିନିଷ ଆମ ପାଖକୁ ପହଞ୍ଚୁଛି କ'ଣ ପାଇଁ ଆପଣ କ'ଣ ଭୁଲ୍ ଠିକ୍ ଦେଖୁ ନାହାନ୍ତି ଯେ କାହା ନାଁରେ କେଉଁ ଜିନିଷ ଅର୍ଡ଼ର୍ ହେଇଛି ଭୁଲ୍ରେ ଯଦି ଭୁଲ୍ରେ ପହଞ୍ଚି ତ ସେମାନଙ୍କର ବି ଜାଣିବା ଦରକାର ଯେ କାହା ନାଁରେ ଆସିଛି କ'ଣ ସେଇଟା ଟିକେ ଭଲ ଭାବରେ ଦେଖିବା ଦରକାର ତା'ପରେ କହିବା ବାଧ୍ୟତାମୂଳକ କ'ଣ ପାଇଁ କହିବେ ଯେ ଆପଣଙ୍କର ନାଁରେ ଆସିଛି ଆପଣ ଜିନିଷ ରଖନ୍ତୁ ପଇସା ଦିଅନ୍ତୁ ସେଭଳି କ'ଣ ପାଇଁ କରୁଛନ୍ତି ତ ଏ ସବୁ ଇଏ ପାଇଁ ଆପଣ ଆପଣଙ୍କର କାର୍ଯ୍ୟକୁ ଭଲସେ ତୁଲାନ୍ତୁ ଦେଖନ୍ତୁ ଯେ କେମିତି କାହା ନାଁରେ ଏମିତି ଯେମିତି ଭୁଲ୍ ଭଟକା ନେକ୍ସଟ୍ ଥର ପାଇଁ ନ ହୁଏ